ମୁଁ ବରଗଡ଼ରୁ ଭୁବନେଶ୍ବର ବସ୍ ରେ ଯାଇଛି ବହୁତ ମଜା ନେଇଛି ବସ୍ ରେ ବହୁତ ସୁନ୍ଦର ସୁନ୍ଦର ସି ସିଟ୍ ଗୁଡ଼ାକ ଥିଲା ପୁସବ୍ୟାକ୍ ବସେ ଆଉ ଦୃତଗାମୀ ବସ୍ ସ୍ଳିପର୍ ବସ୍ ବି ସେଇଟା ଆଉ ସେ ସମୟରେ ଗଲାବେଲେ ଆମ ବସ୍ ର ବସିକି ଗଲୁ ଡ୍ରାଇଭର୍ ବି ବହୁତ ଭଲ ଥିଲେ ଆଉ ଷ୍ଟୋରେଜ୍ କ୍ୟାରୀୟରବି ବଢ଼ିଆ ଥିଲା ଝରକା ସିଟ୍ ଗୁଡ଼ାକ ସବୁ ଭଲଥିଲା ସେଇଟା ଡିଜେଲ୍ରେ ଚଲୁଥିଲା ସେ ଗାଡ଼ିଟା ବସ୍ ଟା ଆମେ ଏଠାରୁ ବରଗଡ଼ରୁ ବାହାରିଲୁ ଭୁବନେଶ୍ୱର ଭାୟା ସମ୍ବଲପୁର ସମ୍ବଲପୁର ରେଢ଼ାଖୋଲ୍ ଯେତବଲେ ଗଲୁ ସେଇଠିରେ ବସ୍ ଟିକେ ଅଟକେଇ ଆମୁକୁ ଚାହା ସେଇଠି ପିଇଲୁ ଆଉ ସୁନ୍ଦର ଲାଗବ୍ ବସ୍ ଚଲେଇଲା ସମୟରେ ଆଜି ବହୁତ ସୁନ୍ଦର ଓ ଉପଭୋଗ କଲୁ ଏବଂ ତାପରେ ପରେ ଅନୁଗୁଲ୍ ଅନୁଗୁଲ୍ ରେ ଦେଖିଲୁ ଯେ ଆମର ଆଲୁମିନିୟମ କାରଖାନା ଅଛି ନାଲ୍କୋର ଆଉ ନାଲ୍କୋର ସେଇଟା ଦେଖିକିରି ଆଉ ଖୁସି ଲାଗିଲା ବହୁତ ବଢ଼ିଆ ସେଇଟୁ କଲକାରଖାନା ଚଲୁଛି ଆଉ ଦେଖାଗଲା ଯାହା ହଉ ଏଇ ଅଞ୍ଚଲର ଲୋକମାନେ ସବୁ ନିଯୁକ୍ତି ପାଇଛନ୍ତି ବୋଲି ଭାବିଲୁ ଆଉ ତା ପଛେ ବସ୍ ର ଯାତ୍ରା ଗୋଟେ ଏତେ ଭଲ ଲାଗେ ଯାହାଦ୍ଵାରା ଅବର୍ଣ୍ଣିୟ ଆଉ ବହୁତ ଖୁସି ଲାଗଲା ଶେଷରେ କଟକ ପହଞ୍ଚିଲୁ କଟକ ଗଲାବେଳେ ବି ମହାନଦୀ ଯେତେବେଲେ ପାର୍ ହେଲୁ ମହାନଦୀ ବ୍ରିଜ୍ ରେ ଯେତବଲେ ବସ୍ ଗଲା ସେଥିରେ ଏତେ ସୁନ୍ଦର ଲାଗଲା ମହାନଦୀର ତଲରେ ପାଣି ଆସୁଛି ବ୍ରିଜ୍ ଉପରେ ଉପରେ ଗାଡ଼ି ଯାଉଛି ବହୁତ ସୁନ୍ଦର ଲାଗିଲା ଏଇ ଟାଇମ୍ ରେ ଟୋପା ଟୋପା ବର୍ଷା ବି ହେଲା ସେ ବର୍ଷାର ଅନୁଭୂତି ବସ୍ ରେ ଥାଇକି ଏତେ ଅନୁଭବ କଲୁ ଏବଂ ନିଜକୁ ଭିଜେଇ ଦେଲୁ ସିଟ୍ ରେ ବସ୍ ଭିତରେ ଥାଇକି ବି ଆମୁକୁ ଲାଗିଲା ଯେ ସତେ ଯେପରି ଆମେ ବର୍ଷାରେ ଭିଜିଯାଉଛୁ ତ ଏହି ତ ବସ୍ ଯାତ୍ରାରୁ ଗୋଟେ ବାସ୍ତବିକ୍ ବହୁତ ଭଲ ଲାଗେ ଆଉ ଭୁବନେଶ୍ୱରରେ ପହଞ୍ଚିଲୁ ଆମର ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର ଭୁବନେଶ୍ୱରରେ ପହଞ୍ଚିସାଇଲାବେଲେ ସନ୍ଧ୍ୟା ହେଇଯାଇଥିଲା ସେ ସନ୍ଧ୍ୟା ସମୟରେ ଆମର ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ଉପରେ ଓହ୍ଳାଇଲୁ ଆଉ ବସ୍ ଯାତ୍ରା ଗୋଟେ ବାସ୍ତବିକ୍ ଗୋଟେ ଅତି ସୁନ୍ଦର ଯାତ୍ରା ଯାହାଦ୍ଵାରା କି ଜୀବନରେ ଗୋଟେ ଚିରସ୍ମରଣୀୟ ହେଇ ରହିଛି